ଏ ଟି ମ୍ ସୁବିଧା ହେଲାନ୍ ଖୁବ୍ ଭଲ୍ ଲାଗୁଛି ଆଜି ଆମେ ବୋହୁତ୍ ଅସୁବିଧା ନ ହୋଉଥିନୁ ଦେଖିଲାବେଲେ ଆମର୍ଟା ତ ନଲା ବ୍ରାଞ୍ଚ୍ ହେଇଯାଇଛି ସେଥିକି ଗନେ ଖୁବ୍ କଷ୍ଟ ହୋଉଥିଲା ଦେଖଲା ବେଲେ ବାଟେ ଏନ୍ତା ଅସୁବିଧା ବି ହୋଉଥିଲା ଚୋର୍ ଫୋର୍ କିଟା ସେତାର୍ ସେଥିରେ ଲାଗି ଦେଖିଲା ବେଲେ ପାଖେର୍ ହେଇ ଗୋଟେ ଏ ଟି ମ୍ ଗୋଟେ ହେଇଯାଇଛି ମୁଁ କହିବି ଖୁବ୍ ଭଲ୍ ଲାଗୁଛି କାଇଁଯେ ଏବେ ଏ ଟି ମ୍ ଗୋଟେ ବି ଉଠାବାଟା କିଛି ନାଇଁ ସି ସି କ୍ୟାମେରା ଫିସି କ୍ୟାମେରା ଲାଗିଛି ଏବେ କିଛି ଡର୍ ଫର୍ ବି ନାହିଁ ହାତ୍ ବାଟେ ଘାଟେ ଆସିଲା ବେଲେ ନାଇଁତ ହେଇଯାଉଥିଲା ସେଥିଖାନେ ଖୁବ୍ ଭଲ୍ ହେଇଛେ ଆରୁ ନାଇଁ କହନା ଯେତେ ଲୋ ହୋଉଥିଲା ଆଜି ଏ ଟି ମ୍ ଏବେ ହେଲା ବୋଲିକରି୍ ଏଖାଁ ରହି ହେଉଛେଁ ନାଁ ତ ବ୍ୟାଙ୍କ୍ ନାଇଁ ଯେତେ ଭିଡ଼୍ ଯେ କାଣା ଆଜ୍ଞା କହିମୁଁ ହେତକି ଭିଡ଼୍ ହେଉଥିଲା ଯେ ପୁରା ନେଇକି ପୁରା ଇଆଡ଼େ ଭିଡ଼ ଇଆଡ଼େ ତ ନାଇଁ କହନା ଏ ଟି ମ୍ ଅଚ୍ଛେ ବୋଲେ ଚଲି ପାରୁଛୁଁ ଦେଖିଲା ବେଲେ ଇଆଡ଼େ ଯିବାଟା ସେ ଏ ଟି ମ୍ ଏଟିମ୍କେ୍ ଯୁଉଁଛୁଁ ତାଣେ ଏବେ ଟିଟିକିଏ ସୁବିଧା ହେଇଯାଇଛେ ଆର୍ ପାସବୁକ୍ ନାଇଁ ଇ ଲାଇନ୍ ଲାଗିବା୍ଟା ପ୍ରଭୁ ପାରିନେଇଁ ହଏ ଲାଇନ୍ ଯେତେ ଲାଗୁଥିଲୁ ଯେଁ ନାଇଁ କହନା ଆରୁ ଏତେ ଅସୁବିଧା ହେଇଯାଉଥିଲା ଏବେ ତ ଯାହା ହେଲେ ଏ ଟି ମ୍ ଟିକିଏ ହେଇଛେ ଚଲିଚୁଲା ପାରୁଛୁଁ